ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ଆମେ ବହୁତ ଗୁଡ଼ିଏ ଉପାୟ ବାଛିଥାଉ ଏବଂ ବୟସ୍କ ଲୋକମାନଙ୍କଠୁ ମଧ୍ୟ କିଛି ଉପାୟ ନେଇଥାଉ ହେଲେ ଆମର ପ୍ରାକୃତିକ ଭାବରେ ଯତ୍ନ ନେବାଟା ହିଁ ଆମର ପଶୁପକ୍ଷୀ ଜୀବଜନ୍ତୁଙ୍କ ମାନଙ୍କ ପାଇଁ ବହୁତ ଭଲ ଅଟେ ଆମେ ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ବହୁତ ଗୁଡ଼ିଏ ବୃକ୍ଷରୋପଣ କରିବା ଆବଶ୍ୟକ ବୃକ୍ଷରୋପଣ କରିବା ଫଳରେ ଆମର ପରିବେଶ ସଫା ରହିଥାଏ ଏବଂ ପରିଚ୍ଛନ୍ନ ରହିଥାଏ ତା' ଫଳରେ ଆମର ଜୀବଜନ୍ତୁମାନେ ସେଠାରେ ଆସି ନିଜର ଘର ବନେଇଥାନ୍ତି ଏବଂ ଆମେ ତାହିଁରେ ଯତ୍ନ ନେବାର ମଧ୍ୟ ଆମେ ସୁଜମ କରିପାରିବା